ଶାଢ଼ୀଟା କିଣିଥିବା ଶାଢ଼ୀଟା ଭଲ କିନ୍ତୁ ଶାଢ଼ୀଟା ଏତେ ମାତ୍ରାରେ ଭଲ ପଡ଼ିଲାନି ଯେଉଁଟାକି ଧୋଇବା ଦ୍ୱାରା ହେଉଛି ତା ଦିଅରୁ କଲର ପଳଉଛି ଆଉ ଶାଢ଼ୀଟାରୁ ସୂତା ବାରମ୍ବାର କରି ସୂତା କ'ଣ କରୁଛି ନା ଧୋଇବା ଦ୍ୱାରା ସୂତା ହେଉଛି ବାହାରିଯାଉଛି